ହ୍ୟାଲୋ ମୋର ଟିକେ ଅର୍ଜେଣ୍ଟ ଥିଲା କି ଆମର ଘରଲୋକଙ୍କ ସହିତ ଆମର ବୁଲିବାକୁ ଯିବାର ଅଛି କୋଣାର୍କ ପୁରୀ ଚନ୍ଦ୍ରଭାଗା ହେରିକା ସିଆଡ଼େ ବୁଲିବାକୁ ଯିବାର ଅଛି ତେଣୁ ଆମର ଗୋଟେ ଅର୍ଡ଼ର ହେଇଥାନ୍ତା ତେଣୁ ପଚାରିବାର ଥିଲା ଆମର ସିଆଡ଼କୁ ବୁଲିବାକୁ ଯିବାକୁ ହେଲେ ଆମର ମାନେ ପର କିଲୋମିଟର ଦେଇକି ଆପଣ ପଇସା ନେବେ ୟା ଅଲଗା କିଛି ଉପାୟରେ ତେଣୁ ସେଥିପାଇଁ ସେଇଟା ବି ଗୋଟେ ଡାଉଟ୍ ଥିଲା ଆପଣ ଯଦି କ୍ଲିଅର କରିଦେବେ ତା'ହେଲେ ଭଲ ହବ ଏବଂ ଆମର ଏଠୁ ଆମକୁ ପିକ୍ କରିପାରିବେ ଜଗତସିଂହପୁରର ଆମ ଜଗତସିଂହପୁରର ତିର୍ତଲ ବ୍ଲକ ତିର୍ତଲ ଛକ ପାଖରୁ ଆମକୁ ପିକ୍ କରି ନେଲେ ଭଲ ହବ ଆମେ ସେଠି ପହଞ୍ଚିଯିବୁ ଆପଣ ଯେତେବେଳେ ଆସିବେ ଆମକୁ ଟାଇମଟା କହିଦେଲେ ଭଲ ହେବ ଆମେ ଆମର ବି ଯେତେବେଳେ ଯଦି ଯେତେ ଟାଇମଟା ଦରକାର ଥିବ ତାହେଲେ ଆମେ ତମ ଆପଣଙ୍କୁ ଟାଇମଟା କହିଦେବୁ ଆପଣ ସେତେବେଳେ ଆସିଯିବେ ଆଉ ଟିକେ ଜଲ୍ଦି ପଳେଇଆସିଲେ ଆମର ଟିକେ ସୁବିଧା ହେବ ଆଉ ଆଜ୍ଞା ହଁ ସେଥିପାଇଁ ଟିକେ ଆମର ଦରକାର ଥିଲା ଗୋଟେ ବୁକ୍ ଥିଲା ଆପଣ ସେଥିପାଇଁ ଯଦି ଅର୍ଡ଼ରଟା ଆକ୍ସେପ୍ଟ କରିବେ ତାହେଲେ ପର କିଲୋମିଟର କେତେ ପଇସା ନେବେ ସେଇଟା କହିବେ ଏ ତାପରେ ଆମର ଟାଇମ ଯିବା ଟାଇମଟା ସକାଳ ସାତଟାରୁ ବାହାରିଗଲେ ହବ ଆଉ ଆଜ୍ଞା ହଁ ସକାଳୁ ସାତଟାରୁ ବାହାରିଗଲେ ଆମେ ପହଞ୍ଚିବା ତା'ହେଲେ ଖରା ହେଉଛି ବୁଲାବୁଲି କରି ବେଳା ବେଳି ପଳେଇ ଆସିବୁ ଆଉ ହଁ ସେଥିପାଇଁ ଆପଣ କେତେ ଟଙ୍କା କ'ଣ ନେବେ ସେଇଟା କହିବେ ଆଉ ଟିକେ ଶୀଘ୍ର ପହଞ୍ଚିଯିବେ ଏଠି ଆଉ ବୁଲାବୁଲି କରି କେତେବେଳେ ଆସିପାରିବୁ ସେ ଟାଇମଟା ବି ଟିକେ କହିଦେବେ ଜଲ୍ଦି ଏ ଡ୍ରାଇଭର ଆଙ୍କର ଆମ ପାଖରେ ଶୀଘ୍ର ପହଞ୍ଚିଯିବେ ଟି ପହଞ୍ଚିବେ କି ନାହିଁ ଟିକେ ଇନଫର୍ମେସନ କରିଦେବେ ଆମକୁ ଜଣେଇଦେବେ ତ ଭଲ ହବ ଆଉ ଆଜ୍ଞା ଆଜ୍ଞା ରଖୁଛି